ଆମେ ଆମ ଗାଁର ଶହେ ଜଣେ ସ୍ତ୍ରୀ ଲୋକ ଅଛୁ ଆମେ ଗୋଟେ ଗ୍ରୁପ୍ ବନାଇଛୁ ସେହି ଗ୍ରୁପ୍ରେ ଆମେ ସମସ୍ତେ ମିଶିକରି ଗୋଟେ ଲଙ୍କା ଚାଷ କରିଛୁ ବଡ଼ ବାଡ଼ି ଗୋଟେ ଆମର ଅଛି ସମସ୍ତେ ଆମେ ମିଳିମିଶି ସେ ଚାଷରେ ଆମର ବହୁତ କିଛି ଲଙ୍କା ବାହାରେ ପଚାଶ କିଲୋରୁ ଉର୍ଦ୍ଧ୍ୱ ଲଙ୍କା ବାହାରେ ସେ ଲଙ୍କାକୁ ଆମେ ଆଣୁ ତାକୁ ଶୁଖାଉ ତା ବୁନଖି ବାହାର କରୁ ତା'ପରେ ସମସ୍ତେ ମିଶି ଗୋଟେ ମେସିନ ଅଛି ସେଇ ମେସିନ୍ ସାହାଯ୍ୟରେ ସେ ଲଙ୍କାକୁ ଆମେ ଗୁଣ୍ଡ କରୁ ଗୁଣ୍ଡ କରିସାରିଲା ପରେ ତାକୁ ପକେଟ୍ କରୁ ସେଇ ପକେଟ୍ ମାଧ୍ୟମରେ ଆମେ ପ୍ରତ୍ୟେକ ଦୋକାନ ମାନଙ୍କରେ ସେଇ ଦୋକାନରେ ଆମେ ସବୁ ଯେଉଁ ଲଙ୍କା ଗୁଣ୍ଡ ହେଥିରେ ଦେଉ ସେ ଯେଉଁ ଲଙ୍କାର ନାଁ ହେଲା ମାଆ ମଙ୍ଗଳା ଲଙ୍କା ଗୁଣ୍ଡ ସେଇ ଲଙ୍କା ଗୁଣ୍ଡ ଖାଇ ସମସ୍ତେ ଖୁସି ହୁଅନ୍ତି ଏବଂ ପୁଣି ମାଗନ୍ତି ଯେ ପୁଣି ଆପଣମାନେ ଏ ଲଙ୍କା ଆମକୁ ଆଉ ଥରେ ଦିଅନ୍ତୁ ପୁଣି ଆମେ ଆହୁରି ଅଧିକ ଦୁଇ ଶହ ଜଣ ସ୍ତ୍ରୀ ଲୋକ ମିଶି ପୁଣି ବଡ଼ ବଡ଼ କିଆରିରେ ପୁଣି ଆମେ ଚାଷବାସ କରୁ ସେ ଚାଷରେ ସେ ଲଙ୍କାରେ ସାର ବିଷ ଭଲମନ୍ଦ ଦେଇଥାଉ କି ସେ ଲଙ୍କା ବହୁତ ଖାଇବା ପାଇଁ ସ୍ୱାଦ ଲାଗେ ସେ ତରକାରୀ ବହୁତ ଭଲ ଲାଗେ ତରକାରୀ ବହୁତ ଭଲ ଲାଗେ ତେଣୁ ସେଇ ପୁଣି ସେ ଲଙ୍କା ଆମେ ଗୋଟେ ପୁଣି ତାର ନାଁ ଦେଇଥାଉ ଗୋଟେ ଲକ୍ଷ୍ମୀ ଲଙ୍କା ବୋଲି ଦେଇଥାଉ ପୁଣି ଲୋକମାନେ ପୁଣି ପାଞ୍ଚ ସାତ ଜଣ ପୁଣି ଗ୍ରୁପ ଗୋଟେ କରୁ ସେ ଗ୍ରୁପ୍ରେ ପୁଣି ଆମେ ବାଟିଏ ଜମି କରୁ ସେଇ ବାଟିଏ ଜମିରେ ପୁଣି ବହୁତ ଲୋକ ମିଶି ଆମ ସମସ୍ତେ ସ୍ତ୍ରୀ ଲୋକମାନେ ବହୁତ ଲୋକ ମିଳିମିଶିକିରି ପୁଣି ଲଙ୍କା ଚାଷ ଆମେ କରୁ ତେଣୁ ଆମ ସେଟା ହେଲା ଆମର ଜୀବିକା ସେଇ ଲଙ୍କା ଚାଷ କରିକି ଆମେ ଆମ ପିଲାମାନଙ୍କୁ ପାଠ ପଢ଼ାଉ ସେଇ ପଇସାପତ୍ର ଆମେ ଆୟ କରୁ ସେଇ ପଇସାରେ ଆମେ ପିଲାମାନଙ୍କୁ ଚଳାଉ ଆମେ ହେଲେ ଗରିବ ଘରର ଲୋକ ଆମେ ଅଭାବିକ ଲୋକ ସେଇ ପଇସା ଗଣ୍ଡିକ ପାଇଲେ ଆମେ ବହୁତ ଖୁସି ହଉ ଖୁସି ଅନୁଭବ କରୁ ତେଣୁ ଆପଣ ସହାୟତା କରନ୍ତୁ ଆମେ ଆହୁରି କିଛି ଉନ୍ନତି କରିବା ପାଇଁ ଆହୁରି କିଛି ଆମ ଦୁଃଖକୁ ଆପଣ ଦୂର ହିଁ କରନ୍ତୁ ଆପଣ ଆମକୁ ଏହି ପ୍ରାର୍ଥନା କରୁଛେ ଆମେ